ମୁଁ ଆମ ଅଞ୍ଚଳରେ ଥିବା ପକ୍ଷୀମାନଙ୍କୁ ବହୁତ ଭଲପାଏ ଆମ ଅଞ୍ଚଳରେ ଶୁଆ ସାରି କାଉ କୋଇଲି ପାରା ବଗ ଏମାନେ ସମସ୍ତେ ରୁହନ୍ତି ଆମ ଅଞ୍ଚଳରେ ବେଶୀ ଶୁଆ ପାରା କାଉ କୋଇଲି ରୁହନ୍ତି ମୁଁ ସମସ୍ତଙ୍କ ମଧ୍ୟରୁ ଶୁଆକୁ ବହୁତ ଭଲପାଏ କାହିଁକି ନା ସେ ଦେଖିବାକୁ ବେଶ୍ ମନୋହର ହୋଇଥାଏ ତାର ଯେଉଁ ସାଗୁଆ ସାଗୁଆ ରଙ୍ଗରେ ଆଉ ନାଲି ନାଲି ଥଣ୍ଟରେ ସେ ସମସ୍ତଙ୍କ ମନକୁ କିଣି ନେଇଯାଏ ମୋ ମନକୁ ମଧ୍ୟ କିଣି ନେଇଯାଇଛି ମୁଁ ସେଥିପାଇଁ ଆମ ଘରେ ଏକ ଶୁଆ ଆଣିକି ରଖିଛି ତାର ଯେଉଁ ଟିକି ଟିକି ପଦେ କଥାରେ ମିଟୁ ମିଟୁ କୁହେ ସେଥିପାଇଁ ସେ ମୋତେ ବହୁତ ଭଲ ଲାଗେ ସେ ଆମ ଘରେ ରୁହେ ସେ ଆମେ ଯାହା ଦେଉ ସେ ସବୁ ଖାଏ ତାର କଞ୍ଚା ଲଙ୍କା ଶୁଖିଲା ଲଙ୍କା ବେଶ୍ ଭଲ ଲାଗେ ତାକୁ ମୁଁ ମଧ୍ୟ ତାକୁ ସବୁ ପ୍ରକାରର ଖାଦ୍ୟ ଦିଏ ସେ ଆମ ଘରେ ସମସ୍ତଙ୍କୁ ନାଁ ଧରିକି ଡାକେ ମୁଁ ଯାହା ତାକୁ ଶିଖାଏ ସେ ମୋ କଥା ମାନି ସେମାନଙ୍କୁ ଡାକେ ଏବଂ ତାର